ଆମ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ ଉନ୍ନତମାନର କୌଣସି ସୁବିଧା ନାହିଁ ବିଦ୍ୟାଳୟରେ କଳାପଟା ଭଲ ନ ଥିବାରୁ ଆଉ ଶିକ୍ଷକମାନଙ୍କର ପଢ଼ାରେ ଅସୁବିଧା ହେଉଛି ଓ ପିଲା ମାନଙ୍କର ବସିବା ପାଇଁ ଚେଆର ଟେବୁଲର ସୁବିଧା ନଥିବାରୁ ଏଇ ପିଲା ମାନଙ୍କର ବସିବା ପାଇଁ ଅସୁବିଧା ହେଉଛି ଆଉ ବିଦ୍ୟାଳୟରେ ଶୌଚାଳୟ ନଥିବାରୁ ପିଲାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ପାଚେରୀ ନଥିବାରୁ ଗାଈ ମାନେ ପଶି ଯାଉଛନ୍ତି ଏହି ଭଳି ଅସୁବିଧା ହେଉଛି ଯଦି ଭଲ ଯଦି ବିଦ୍ୟାଳୟ ଗୁଡ଼ିକରେ ଏହି ସମ୍ବଳ ଗୁଡ଼ିକର ଅଭାବ ପୂରଣ କରାଯାଏ ତେବେ ଉନ୍ନତମାନର ପାଠ ପଢ଼ା ହୋଇପାରିବ